ମୋ ମା' ଏକ ବହୁତ ଭଲ ଗୃହିଣୀ ଥିଲେ ମୋ ପରିବାରର ସମସ୍ତ ଲୋକଙ୍କୁ ମୋ ମା' ରୋଷେଇ କରିଦିଅନ୍ତି ମୁଁ ପାଠ ପଢ଼ି ସରିଲା ପରେ ମୋ ମାଆ ଯେତେବେଳେ ରୋଷେଇ କରନ୍ତି ସବୁ ସମୟରେ ମୋ ମା'ଙ୍କ ପାଖରେ ରୋଷେଇ କରିବାର ଦେଖିଥାଏ ମୋ ମା'କୁ ମଧ୍ୟ ରୋଷେଇରେ ସାହାଯ୍ୟ କରିଥାଏ ମୁଁ ଆଉ ମୋ ମା' ମୋତେ ରୋଷେଇ ରୋଷେଇର ପ୍ରୋସେସ୍ଟା ସବୁଦିନ କହିଥାଏ ଦିନେ ମୋ ମା'ଙ୍କ ପାଖରୁ ରୋଷେଇ ପ୍ରୋସେସ୍ଟା ବୁଝି ମୁଁ ମଧ୍ୟ ରୋଷେଇ କରିବାକୁ ଲାଗିଲି

କେତେବେଳେ କ'ଣ ପକାଯାଏ କେତେ ସମୟ ତାକୁ ସିଝାଯାଏ କେତେ ସମୟ ଧରି ରୋଷେଇ କରାଯାଏ ସବୁ ମୋ ମା' ମୋତେ ଶିଖାଇଥିଲେ ମୋ ମାଆ ପାଖରୁ ମୁଁ ନିଜେ ଶିଖି ମୋ ଜୀବନରେ ରୋଷେଇକୁ ଏକ ସଉକ ଭାବରେ ଗ୍ରହଣ କରିଥିଲି